ହୁଁ ସାର୍ ନମସ୍କାର ସାର୍ ମୁଁ ସୋନପୁର ଡିସଟ୍ରିକ୍ଟ୍ ରୁ କହୁଥିଲି ବାଇକ୍ ବାଇକ୍ ସର୍ଭିସିଙ୍ଗ୍ କରିବାର ଅଛି ନୂଆ ନୂଆ ବାଇକ୍ ଏଇ ଦଶ ଦିନ ଆଗରୁ ନେଇଥିଲି ହଁ ଆଜ୍ଞା ହଁ ସାର୍ ସର୍ଭିସିଙ୍ଗ୍ ଏଇଟା ନାଇଁ ସେମିତି କିଛି ଅସୁବିଧା ନାହିଁ ବଟ୍ ନଟ୍ ସବୁ ଢିଲା ଅଛି ଆଉ ହଁ ହଁ ଆଜ୍ଞା ଆଜ୍ଞା

ଗାଡ଼ିର ବୁକ୍ ହଉ ଠିକ୍ ଅଛି ହଁ ବୁକ୍ ନ ନେଲେ ହେବନି ହଉ ଠିକ୍ ଅଛି ମୁଁ ବୁକ୍ ନେଇକି ଯିବି ହଉ ଠିକ୍ ଅଛି ସାତ ଶହ ଆଠ ଶହ କିଲୋମିଟର ହୋଇଛି ତାହେଲେ ମୁଁ କାଲି ଯିବି କି ହଉ ଠିକ୍ ଅଛି ଦଶଟା ଆଗରୁ ଗଲେ କ'ଣ ଭିଡ଼ ଥିବ କି ମୋର ଟିକେ ଦଶଟା ଆଗରୁ ଯାଇଥିଲେ ଭଲ ହୋଇଥାନ୍ତା ଦଶଟା ପରେ ମୋର କାମ ଅଛି ତ ସେଥିପାଇଁ ହଉ ଠିକ୍ ଅଛି ହଉ ଠିକ୍ ଅଛି ରହୁଛି